ମୋ ରୋଷେଇ ଘରେ ବିଭିନ୍ନ ପ୍ରକାର ବାସନ ଅଛି ଡେକଚି କଡ଼େଇ ପିଠାପାତିଆ ତାୱା ଚାହା କ୍ୟାଟିଲ ଏଁ ବେଲା ତାଟିଆ ଥାଳି ଶଣ୍ଡୁଆଶି ବିଭିନ୍ନ ପ୍ରକାର ସବୁ ଜିନିଷ ରହିଛି ହାଣ୍ଡି ହାଣ୍ଡି ଡେକଚି ଏ ସବୁ ଜିନିଷ ସବୁ ରହିଛି ଡେକଚିରେ ଭାତ ରାନ୍ଧିବି ଏଁ କଡ଼େଇରେ ତରକାରୀ କରିବି ଏଁ ହଉଛି ପିଠାପାତିଆରେ ଭାଜିବି ଏଁ ତାୱାରେ ରୁଟି ପିଠା ଏ ସବୁ ଜିନିଷ କରିବି ଆଉ ବେଲାରେ ଭାତ ଖାଇବି ପଖାଳ ଭାତ ଥାଳିରେ ଆଣିକି ତରକାରୀ ଆଣିକି ଖାଇବି ଗରମ ଭାତ ଖାଇବି ଆଉ ତାଟିଆରେ ଡାଲି ଖାଇବି ଏସବୁ ଜିନିଷ ହଉଛି ମୋ ପାଇଁ ଜରୁରୀ ଆଉ ଶଣ୍ଡୁଆଶିରେ ଏଁ ତରକାରୀ ଓଲ୍ହେଇବି ଏସବୁ ଜିନିଷ ମୋ ପାଇଁ ହଉଛି ଜରୁରୀ ରୋଷେଇ ଘରପାଇଁ